ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗିଥାଏ ବିଭିନ୍ନ ପ୍ରକାର ରୋଷେଇ କରିବାକୁ ବହୁତ ଭଲ ଲାଗିଥାଏ ଇଏ ହେଲା ମାଛ ତରକାରୀ ଚିକେନ ତରକାରୀ ମଟନ ତରକାରୀ ଡାଲମା ଭଜାଭାଜି ଉପରେ ବି ମୋତେ କରିଆସେ ଆଉ ଭଲ ମଧ୍ୟ କରିପାରେ ତା'ଭିତରୁ ମାଛ ତରକାରୀ ପସନ୍ଦ ଲାଗେ ମୋତେ ଭଲ ମଧ୍ୟ କରିଆସେ କରିବା ଦ୍ୱାରା ମାଛ ତରକାରୀ କରିବା ଦ୍ୱାରା ଆମ ଘରେ ସମସ୍ତେ ଭଲ ପାଇଥାନ୍ତି ଆଉ ମୋତେ ବି ପ୍ରଶଂସା ଦେଇଥାନ୍ତି ମାଛ ତରକାରୀଟା ମୁଁ ବହୁତ ସ୍ୱାଦ କରେ ପିଲାମାନଙ୍କୁ ଦିଏ ଘର ପରିବାରମାନଙ୍କୁ ଦିଏ ଖାଇସାରିଲା ପରେ ମତେ ବହୁତ ପ୍ରଶଂସା କରନ୍ତି ଆଉ ମଧ୍ୟ ମତେ ବହୁତ ଖୁସି ଲାଗେ ଆମ ସାହିପଡ଼ିଶାରେ ମଧ୍ୟ ଖାଆନ୍ତି ତେଣୁକରିକା ତାଙ୍କୁ ବହୁତ ଖୁସିଲାଗେ ମୁଁ ସେଥିପାଇଁ ବହୁତ ଖୁସି ଅଛି